ଆମ ଅଞ୍ଚଳରେ ବେଶିକରି ରାଜନୈତିକ କାରଣରୁ ଅପରାଧ ହେଉଛି ଯେଉଁଥିରେ ଲୋକଙ୍କ ହିଂସା ଯୋଗୁଁ ଜୀବନ ବି ଯାଉଛି ଆଉ ବେଶିକରି ଆଜିକାଲି ଗାଁ ଲୋକମାନେ ମଦ ପିଇ ନାନାଦି ପ୍ରକାର ଅପରାଧ କରୁଛନ୍ତି ଏବଂ ଗାଡ଼ି ଚଳାଇ ମୃତ୍ୟୁବରଣ କରୁଛନ୍ତି ଆକ୍ସିଡେଣ୍ଟ ହୋଇଯାଉଛନ୍ତି ଯାହା କାରଣରେ କେତେକ ପରିବାର ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଆଉ ଆମ ଅଞ୍ଚଳରେ ସେ